ହ୍ୟାଲୋ ଭାଇ ଗଣେଶ ରେଷ୍ଟୁରାଣ୍ଟରୁ କହୁଛନ୍ତି କି ମୁଁ ଭାଗ୍ୟଶ୍ରୀ ମାହାନା ଜଟଣୀରୁ କହୁଥିଲି ମୋ'ର କିଛି ଖାଇବା ଅର୍ଡ଼ର କରିବାର ଥିଲା ମୋତେ ବହୁତ ଭୋକ ଲାଗିଲାଣି ମୋ'ର ବିରିୟାନୀ ଅର୍ଡ଼ର କରିବାର ଥିଲା ଆଜି ତେଇଶ ପାଞ୍ଚ ଦୁଇହଜାର ତେଇଶ ଗୋଟେ ତିରିଶରେ ଖାଇବାଟି ଅର୍ଡ଼ର ଥିଲା ଆପଣ ଯଦି ଆପଣଙ୍କ ଖାଦ୍ୟର କିଛି ରିହାତି ଅଛି ମୋତେ କୁହନ୍ତୁ ଆଉ ମୋ'ର ଖାଇବାଟି ଆଣିକି ପହୁଞ୍ଚାଇ ଦିଅନ୍ତୁ